ଏବେ ଯେଉଁ ଟେକ୍ନୋଲୋଜି ଆମର ହ୍ୱାଟ୍ସଅପ୍ ହଉ କିମ୍ବା ଇଣ୍ଟରନେଟ୍ ର ଯେଉଁ ଅଲଗା ଅଲଗା ଆପ୍ ଅଛି ସେଥିରେ ଆମର ଇଙ୍ଗଲିଶ୍ ଭାଷାକୁ ବହୁଳ ଭାବରେ ବ୍ୟବହାର ହେଉଛି ତେଣୁ ଆମର ଯେଉଁ ଓଡ଼ିଆ ଭାଷା ତାର ବ୍ୟବହାର ବହୁତ କମୁଛି ଏବଂ ଗୁରୁତ୍ୱ ବି କମୁଛି ଆଉ ଓଡ଼ିଆ ଭାଷାର ଆମର ଯେଉଁ ଗୁରୁ ବ୍ୟବହାର କରିବା କଥା ଲୋକ ତାକୁ ବହୁତ କମ୍ ଭାବରେ ବ୍ୟବହାର କରିବାର ଦେଖାଯାଉଛି ତେଣୁ ଆମର ସରକାର ତାକୁ ବହୁଳ ଭାବରେ କେମିତି ଲୋକ ବ୍ୟବହାର କରିବେ ସେଥିପାଇଁ ଓଡ଼ିଆ ଲିପି ଏବଂ ଓଡ଼ିଆରେ ବିଭିନ୍ନ ଆପ୍ ମଧ୍ୟ ଯୋଗାଇ ଦେବା ଆବଶ୍ୟକ ଯାହାଫଳରେ ଲୋକ ବହୁଳ ଭାବରେ ଓଡ଼ିଆ ଭାଷାର ବ୍ୟବହାର କରିବେ